ହଁ ମୁଁ ସରକାରଙ୍କ ସ୍ଥାନୀୟ ପ୍ରତିନିଧିଙ୍କ ବିଷୟରେ କହିପାରିବି ଆମ ଗ୍ରାମର ଗ୍ରାମପଞ୍ଚାୟତ ହେଲା ପଛିକୋଟ ଗ୍ରାମପଞ୍ଚାୟତ ପଛିକୋଟ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ନାଁ ହେଉଛି ଶ୍ରୀଯୁକ୍ତ ମହେନ୍ଦ୍ର ସିଂହ ସେ ଆମ ଅଞ୍ଚଳର ଉନ୍ନତି ପାଇଁ ବହୁତ କାର୍ଯ୍ୟ ମଧ୍ୟ କରିଛନ୍ତି ବହୁତ ଉନ୍ନତକ୍ଷମ କାର୍ଯ୍ୟ କରି ଆମ ଅଞ୍ଚଳର କେମିତି ବିକାଶ ହୋଇପାରିବ ସେ ବିଷୟରେ ମଧ୍ୟ ଚିନ୍ତା କରିଛନ୍ତି ସେ ଆମ ଅଞ୍ଚଳକୁ ବିକଶିତ କରିବା ପାଇଁ ବିଭିନ୍ନ ପ୍ରକାର ରାସ୍ତା କେମିତି ନିର୍ମାଣ ହେବ ଇନ୍ଦିରା ଆବାସ ଲୋକମାନେ କେମିତି ସୁବିଧା ସୁଯୋଗରେ ପାଇ ପାରିବେ ସେସବୁ ମଧ୍ୟ ବହୁତ ଭଲ ଭାବରେ ବୁଝିଛନ୍ତି ଏବଂ ସେ ପ୍ରତିଟି ଗାଁର କଣ ସୁବିଧା ଅସୁବିଧା ହେଲା ସେ ସେ କଥା ମଧ୍ୟ ଭଲ ଭାବରେ ବୁଝନ୍ତି ଏବଂ ଆମର ସ୍ଥାନୀୟ ବିଧାୟକଙ୍କ ନାଁ ହେଲା କୋରେଇ ବ୍ଲକର ଶ୍ରୀଯୁକ୍ତ ଅଶୋକ ବଳ ଆମର ସ୍ଥାନୀୟ ବିଧାୟକ ଯାହାକି ଆମ କୋରେଇ ବ୍ଲକର କେମିତି ଉନ୍ନତି ସାଧନା ହୋଇପାରିବ ସେ ବିଷୟରେ ସିଏ ବହୁତ ଭଲ ଭାବରେ ଚିନ୍ତା କରିଛନ୍ତି ଏବଂ ବହୁତ ବିକାଶ କାର୍ଯ୍ୟ ମଧ୍ୟ ସାଧନ କରିଛନ୍ତି ଆମେ ସେଇଭଳି ବିଧାୟକ ପାଇ ବହୁତ ଖୁସି ଅଛୁ ଏବଂ ଆମ ଅଞ୍ଚଳର ବହୁତ ବିକାଶ ମଧ୍ୟ ହୋଇପାରିଛି